ଆମ ଗ୍ରାମରେ ସ୍କୁଲ୍ ନଥିବା ହେତୁ ପିଲାମାନେ ବହୁତ ପ୍ରକାରେ ହଇରାଣ ହୋଇଥାନ୍ତି ସେମାନେ ଅନ୍ୟ ସହରକୁ ଯିବା ପାଇଁ ବସ୍ ଅଟୋ ଦ୍ୱାରା ଯାଇଥାନ୍ତି ଏବଂ ସେଠାରେ ପାଠ ପଢ଼ିଥାନ୍ତି ପାଠ ପଢ଼ିବା ଦ୍ୱାରା ସେମାନେ ବହୁତ କିଛି ଶିକ୍ଷା ଗ୍ରହଣ କରିଥାନ୍ତି ଶିକ୍ଷା ଗ୍ରହଣ କରିବା ଦ୍ୱାରା ସେମାନେ ନିଜର ମାଇଣ୍ଡ୍ କପାସିଟିକୁ ଡେଭ୍ଲପ୍ କରିଥାନ୍ତି ଡେଭ୍ଲପ୍ କରିବା ଦ୍ୱାରା ନିଜର ଯାହା ବି ମାନେ କାର୍ଯ୍ୟ କରିଥାନ୍ତି ଯେପରିକି ପ୍ରାଥମିକ ଶିକ୍ଷା ହେଉ କିମ୍ବା ନିଜର ମାନେ ଅନ୍ୟକୁ ଶିକ୍ଷା ଦେବା ପାଇଁ ସେମାନେ କିଛି କାର୍ଯ୍ୟ କରିଥାନ୍ତି